ମୁଁ କିଣିଥିବା ଫେସ୍ ସ୍କ୍ରବର ଭଲ ଗୁଣ ହେଲା ମୋ' ମୁହଁକୁ ସେ ଚିକ୍କଣ କରୁଛି ଆଉ ମୁହଁରେ ଦାଗ ଧବା କିଛି ରହୁନାହିଁ ଆଉ ଦ୍ଵିତୀୟତଃ ହେଲା ତାହା ବହୁତ କମ୍ ମୂଲ୍ୟର